ଦେଖିକି କହିଲେ ଯେ ବାର ଶହ ଚଉଦ ଶହ ଟଙ୍କା ଭିତରେ ହୋଇଥିବ ବୋଲି କିନ୍ତୁ ମୁଁ ସାତ ଶହ ଟଙ୍କାରେ ଆଣିଥିଲି ଏତେ କମ୍ ଟଙ୍କାରେ ଆଣି ମଧ୍ୟ

ସେଥିପାଇଁ ମୁଁ ସବୁବେଳେ ସେଇ ପ୍ୟାଣ୍ଟକୁ ପିନ୍ଧିକି ସବୁ ପାର୍ଟିକି ଯାଏ